ଆମେ ଅନ୍ୟ ପରିବାର ର ସଦସ୍ୟ ମାନଙ୍କୁ ଆମ ପରିବାର ସହିତ ମିଶାଇବାକୁ ଚାହୁଁନୁ କାରଣ ଆଗେ ସେ ଦୁନିଆ ଥିଲା କି ଭାଇ ଭାଇ ମିଶିକି ଗୋଟେ ଘରେ ରହିକି ମିଶିକି ଚଳୁଥିଲେ ଆଜି ସମସ୍ତେ ନିଜ ନିଜ କାମରେ ବାହାରକୁ ଯାଇକି ନିଜ ପରିବାର ସହିତ ରହିବାକୁ ବେଶୀ ପସନ୍ଦ କରୁଛନ୍ତି ନିଜ ବାପା ମାଆ ପିଲା ଛୁଆ ସେମାନଙ୍କ ସହିତ ସମୟ କାଟି ଖୁବ ଖୁସିରେ ରହୁଛନ୍ତି ଏମିତି ଗୋଟେ ଜାଗାରେ ରହିଲେ ବି ଭାଇ ଭାଇ ଭିତରେ ଝଗଡ଼ା ହେଉଛି ବହୁତ କୋଳାହଳ ସୃଷ୍ଟି ହେଉଛି ସେଥିପାଇଁ ଆମେ ଆମ ରୋଷେଇ କିମ୍ବା ଆମ ପରିବାର ସହିତ ଅନ୍ୟ କେଉଁ ପରିବାରକୁ ମିଶାଇବାକୁ ଚାଁହୁନୁ ଆଗ ଦୁନିଆ ଥିଲା ଲୋକମାନେ ସମସ୍ତେ ମିଶିକି ରହୁଥିଲେ କିନ୍ତୁ ଆଜି ର ଦୁନିଆରେ ଲୋକମାନେ ମିଶିକି ରହିବାକୁ ବେଶୀ ପସନ୍ଦ କରୁନାହାନ୍ତି